ହଁ ଆଉ କ'ଣ ହଉ ସନ୍ଧ୍ୟା ବେଳକୁ ଯିବା ଆଉ ହଁ କାମ ସବୁ ସାରିଦେବା ସନ୍ଧ୍ୟା ବେଳକୁ ଯିବା ତାଙ୍କ ଦୋକାନ ଆଡ଼େ ଆଉ ଆଉ ସେ ସଉଦାପତ୍ର ବି କିଣିବାର ଅଛି ଯିବା ତାଙ୍କ ଦୋକାନ ଆଡ଼େ ଆଉ ଆଉ କ'ଣ ପଅରଦିନ ଯାଇଥିଲି ତା ଦୋକାନରେ ତ ଏତେ ଭିଡ଼ ଘଣ୍ଟାଏ କାଳ ଠିଆ ହେଲି ସଉଦା ଆଣିବା ପାଇଁ କିନ୍ତୁ ଲୋକ ଭିଡ଼ରେ ଆଣିଲା ବେଳକୁ ଘଣ୍ଟାଏ ଲାଗିଲା ଆଉ କ'ଣ କହୁଛ ହଁ ସେଇୟା ହେଉଥିବ ତ ସେ ଏତେ ବେପାର କରୁଛି ତା ଜି ଏସ୍ ଟି ଇଏ ଭଲ ମନ୍ଦ ସେ କେତେ ଏମିତି ଦେଉଥିବ କହିଲ ଯେହେତୁ ଏତେ ବେପାର ହେଉଛି ହୁଁ ହଁ କରୁଛି ଆଉ ସେଥିପାଇଁ ଲୋକ ସବୁଜାକ ଭିଡ଼ ତାରି ପାଖରେ ଆଉ

ହଁ ବେପାର କରୁଛି କିନ୍ତୁ ସେ ପୁଅ ବାହାଘର ବେଳେ ମୁଁ ସଉଦାପତ୍ର ଯାଇଥିଲି ଆଣିଲି ଭଲ କମ ରେଟ୍ରେ ବି ସଉଦାପତ୍ର ଲଗଉଛି ବେଶୀ ରେଟ୍ରେ ବି ଲଗାଉନାହିଁ ଆଉ

ହଁ ଆଉ ସେଥିଲାଗି ହଁ ଲୋକଟି ଭଲ ହୋଇଥିଲେ ଲୋକଙ୍କ ସମ୍ପର୍କ ବି ଭଲ ଅଛି ଲୋକ ସେଇଥିପାଇଁ ତା ପାଖରେ ବେଶୀ ଯିବା ଆସିବା କରୁଛନ୍ତି ପୂର୍ବ ରେଟ୍ ଠାରୁ କମ ନେଉଛି ସିଏ ହଁ ହଁ ହଁ

ହଁ ସେ ଗାଁ ଲୋକ ସାଙ୍ଗରେ ତାର ସମ୍ପର୍କ ଭଲ ସମସ୍ତେ ଭଲ ରେଟ୍ରେ ସଉଦାପତ୍ର ଦେଉଛି ମଣିଷଙ୍କ ସାଙ୍ଗରେ ସମ୍ପର୍କ ଭଲ ରଖିଛି ବୋଲି ଆଜି ପାଞ୍ଚ ଲୋକ ତା ପଛରେ ଠିଆ ହୋଇକି ପାଞ୍ଚ ପଦ କଥା କହିଲେ ଆଉ ହଁ ହଁ ହଁ ହଁ ହଁ ହଉ ହଉ ହଉ ଚାଲ ହଉ